ବହୁତ ଦାର ଜାଗାକୁ ସହଜରେ ବହୁତ ଜଲଦି ଯିବାକୁ ଥିଲେ ଗାଡ଼ି ବହୁତ କାମରେ ଲାଗେ ଗାଡି ଥିଲେ ଯିଏ ରାତିରେ କାହାର ଦେହ ଖରାପ ହେଲେ ଗାଡି ଥିଲେ ଜଳଦି ଧରିକି ଯାଇପାରନ୍ତି ଏବଂ ଟେଫେଲ ପେଟ୍ରୋଲ ଦ୍ୱାରା ଏତେ ମାତ୍ରରେ ବୃଦ୍ଧି ହେଉ ହେ ହେଲାଣି ଯେ ଏବେ ଲୋକମାନେ ଗାଡ଼ି ଗାଡ଼ି ଚଳେ ଚଲେଇବାକୁ ଡରିଗଲେ ଣି ଏବଂ ଗାଡ଼ି ର ଗାଡ଼ି ରଖିବାକୁ ମଧ୍ୟ ଡରିଗଲେଣି ଇନ୍ଦ୍ରନାର ବହୁତ ବ୍ୟବହାର ଦ୍ୱାରା ଭି ଭବିଷ୍ୟ ତରେ ଇନ୍ଦ୍ରନର ଆସ ଅସୁବିଧା ଆମ ପରସ୍ପିଡିକୁ ଭେ ଭୋଗିବାକୁ ପଡ଼ିବ